ହଁ ହ୍ୟାଲୋ ଆପଣ ସିଧେଶ୍ଵରୀ ରେଷ୍ଟୁରାଣ୍ଟ କହୁଛ କି ଆପଣଙ୍କ ପାଖରୁ ମୁଁ ବହୁତ କିଛି ଅର୍ଡ଼ର କରିଥାଉଛି ସେଥିମଧ୍ୟରେ ମୁଁ ବି ଏବେବି ଅର୍ଡ଼ର କରିଅଛି ଭାତ ଡାଲି ବା ଆମର ଘରକୁ କୁଣିଆ ଆସିଛନ୍ତି ସେଥିମଧ୍ୟରୁ ମୁଁ କିଛି ଅର୍ଡ଼ର କରିଅଛି ଅର୍ଡ଼ର କରିଅଛି ତେବେ ମୋତେ ଟିକେ ଜଲଦି ପହଞ୍ଚାଇ ଦେଇଥିଲେ ଟିକେ ଭଲ ହେଇଥାନ୍ତା ଆପଣ ଆପଣଙ୍କ ରେଷ୍ଟୁରାଣ୍ଟାରେ ଟିକେ ମୋତେ ବହୁତ ଭଲ ଲାଗେ ଆପଣଙ୍କ ରେଷ୍ଟୁରାଣ୍ଟରେ ମୋତେ ବହୁତ ବହୁତ ଥର ମୁଁ ଅର୍ଡ଼ର କରିଛି ବା ମୋତେ ଖାଦ୍ୟ ସ୍ଵାଦିଷ୍ଟ ଲାଗେ ସେଥିମଧ୍ୟରେ ମୁଁ ଆମ ଫ୍ୟାମିଲି କି ବି ଆପଣଙ୍କ ରେଷ୍ଟୁରାଣ୍ଟରେ ଖାଦ୍ୟ ବି ଆମ ଘର ଫ୍ୟାମିଲି କି ପସନ୍ଦ ଲାଗେ ସେଥିମଧ୍ୟରେ ଆମ ଘରକୁ ଏବେ କୁଣିଆ ଆସିଛନ୍ତି ସେଥିପାଇଁ ଏବେ ଟିକେ କୋକ୍ ବା ଫଳରସ ଘୋଳ ଦହି ମି ଯଦି ମିଳିଥାନ୍ତା ଏବେ ହିଁ ଭଲୁଏ ଭଲ ହୁଅନ୍ତା ସେଥିମଧ୍ୟରେ ମୁଁ ଆପଣଙ୍କ ପାଖକୁ ଆପଣଙ୍କ ମୁଁ କେସ୍ ଡେଲିଭରି କରିଦିଅନ୍ତି ବା ନହେଲେ ଆପଣଙ୍କ ପିଲାଙ୍କ ହାତରେ ମୁଁ ପଇସା ଦେଇ ଦେଇଥାନ୍ତି ଆପଣଙ୍କର ଖାଦ୍ୟ ବହୁତ ସ୍ଵାଦିଷ୍ଟ ହେଇଥାଏ ସେଥିମ ସେଥିପାଇଁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରେ ମୁଁ ଅର୍ଡ଼ର କରି ଥାଉଛି